ଆମ ଗ୍ରାମୀଣ ନୃତ୍ୟ କହିବାକୁ ଗଲେ ଆମ ଗ୍ରାମରେ ହେଉଥିବା ନୃତ୍ୟ ଗୁଡ଼ାକ ହଉଛି ପାଲା ଯେମିତିକି ଢେମ୍ସା ଡାନ୍ସ କରିବା ପାଇଁ ସମସ୍ତେ ଇଚ୍ଛା କରନ୍ତି ଆଉ ନୃତ୍ୟ କରଥିବା ସମୟରେ ସମସ୍ତେ ମିଶିକି ନୃତ୍ୟ କରନ୍ତି

ଆଉ ପାଲା କରୁଥିବା ସମୟରେ ଯେମିତି ସମସ୍ତେ ଦେଖିବେ ସେଥିପାଇଁ ସମସ୍ତେ ଆଗ୍ରହର ସହିତ ପାଲା କରିବା ପାଇଁ ଚାହାନ୍ତି ଆଉ ଢେମ୍ସା କଲାବେଳେ ତାଙ୍କୁ ଅନେକ ସୁବିଧା ହେଇଥାଏ ଆଉ ଅନେକ ଲୋକ ମଧ୍ୟ ଢେମ୍ସା ନାଚ ଦେଖିବା ପାଇଁ ଇଚ୍ଛା କରିଥାନ୍ତି ସେଥିପାଇଁ ଗ୍ରାମୀଣ ଗ୍ରାମୀଣ ସମୁଦାୟ ସଂସ୍କୃତିରେ ଆମେମାନେ ସବୁବେଳେ ଢେମ୍ସା ନାଚିଥାଉ ତା'ପରେ ଆମର ଆମ ଅଞ୍ଚଳିକ ଏକ ନୃତ୍ୟ ମଧ୍ୟ କରିଥାଉ ଅଞ୍ଚଳମାନଙ୍କରେ ଆମେ ହେଉଥିବା ନୃତ୍ୟମାନଙ୍କୁ ସମସ୍ତେ ଅଧିକ ଗୁରୁତ୍ୱ ଦେଇଥାନ୍ତି ଲୋକମାନଙ୍କୁ ଯେମିତି ସମସ୍ତେ ଆକର୍ଷଣ କରିପାରିବେ ସେଥିପାଇଁ ସମସ୍ତେ ପାଲା ଦେଖିବାକୁ ଇଚ୍ଛା କରନ୍ତି ପାଲାରେ ଯେମିତି ସମସ୍ତେ ନୃତ୍ୟ କରୁଥିବା ସମୟରେ ସେମାନେ ଯେମିତି ସମସ୍ତଙ୍କ ମନକୁ କିଣିପାରିବେ ସେଥିପାଇଁ ସେମାନେ ପାଲା ଦେଖିବାକୁ ଇଚ୍ଛା କରନ୍ତି ଆଉ ଢେମ୍ସା ନାଚିଲା ବେଳେ ମଧ୍ୟ ସମସ୍ତେ ସେମାନଙ୍କୁ ଦେଖିକି ଶିଖି ମଧ୍ୟ ପାରିବେ ସେଥିପାଇଁ ସେମାନେ ଢେମ୍ସା ଢେମ୍ସା ନୃତ୍ୟ କରିବାକୁ ଇଚ୍ଛା କରନ୍ତି